ଆପଣ ଗୁଣ୍ଡିଚା ରେଷ୍ଟୁରାଣ୍ଟ୍ରୁ କହୁଛନ୍ତି କି ମୁଁ ଆଶିଷ୍ କୁମାର ରିୟାଲ୍ କହୁଛି ମୁଁ ଖାଦ୍ୟ ଅର୍ଡ଼ର କରିବାର ଥିଲା

ମୋତେ ଚାଇନିଜ୍ ଚାଇନିଜ୍ ନୁଡ଼ଲ୍ସ ଆଉ ଚାଉମିନ୍ସ ଦରକାର ଥିଲା ତ ଖାଦ୍ୟରେ ମୋତେ ଭାତ ସହିତ ମାଛଭଜା ଟିକେ ଭଲ ଚିକେନ୍ ପକୋଡ଼ା ଟିକେ ଦରକାର ଥିଲା ସାର୍ ଅର୍ଡ଼ର ମିଳିପାରିବ କି ମୋତେ ନାହିଁ କିଛି ପ୍ରୋବ୍ଲେମ୍ ନାହିଁ ମୋତେ ଦେଢ଼ଘଣ୍ଟା ନବେ ମିନିଟ୍ ଭିତରେ ମୋତେ ଦରକାର ଥିଲା ଅର୍ଡ଼ରଟା ସାର ହଁ ଠିକ୍ ଅଛି ମୁଁ ଆଡ଼୍ରେସ୍ କହୁଛି ଆପଣ ସେ ଆଡ଼୍ରେସ୍ରେ ପଠାଇ ଦିଅନ୍ତୁ ସାର୍ ଆଡ଼୍ରେସ୍ ହେଉଛି ବଡ଼ସାହି ବିଷମକଟକ ବିଷମକଟକ ସାର୍ ଠିକ୍ ଅଛି ସାର୍ ଏଇ ନମ୍ବର ଏଇ ଆଡ଼୍ରେସରେ ପଠାଇ ଦିଅନ୍ତୁ ହଁ କିଛି ପ୍ରୋବ୍ଲେମ୍ ନାହିଁ ଦରକାର ଥିଲା ମୁଁ ଖାଇଥାନ୍ତି ଟିକେ ହଁ ହଁ ସାର୍ ଧନ୍ୟବାଦ ଧନ୍ୟବାଦ ଧନ୍ୟବାଦ ଟିକେ ଯେତେ ଜଲ୍ଦି ହେଲେ ପଠାଇଦିଅ ମୁଁ ଟିକେ ଖାଇଥାନ୍ତି ହଁ କନ୍ଫର୍ମ କର ମୁଁ ଚାଉମିନ୍ ହେଇକି ନୁଡ଼ଲ୍ସ ଅର୍ଡ଼ର୍ କରିଥିଲି ଚାଇନିଜ୍ ପାଇଁ ଆଉ ଭାରତ ଖାଦ୍ୟରେ ଭାତ ସହିତ ମାଛ ମାଛ ଭଜା ପକୋଡ଼ା ଡାଲି କ'ଣ ଟିକେ ଦେଇଥାନ୍ତେ ହଁ ଠିକ୍ ଅଛି ସାର୍ ଧନ୍ୟବାଦ ରହିଲି ସାର୍